ମୁଇଁ ସାର୍ଟଟା ଯେନ୍ କିଣିକିରି ଆନିଲି ଇ ଲାଲ୍ ସାର୍ଟଟା କଲା ପ୍ୟାଣ୍ଟଟା ବହୁତ ବଢ଼ିଆ ମାନୁଛେ ଦେଖ୍ବାର୍ ଲାଗି ବି ତାର୍ କଲର୍ଟା ଭଲ ଅଛେ ଲାଇଟ୍ କଲର୍ ବଢ଼ିଆଁ ଲାଗୁଛେ ଖରାରେ ବି ଶୀତରେ ବି କି ବର୍ଷା ହେଲେ ବି ଓଦା ହେଲେ ବି ଭଲ ଲାଗୁଛେ ଦିହିକେ କିଛି ଅସୁବିଧା ନାଇଁ ହେବା ଆର୍ ପୁରା ଫିଟିଂ ଲାଗୁଛେ ଆଉରି ତାର ସିଲେଇ ବି ଭଲ୍ ଅଛେ ଏନ୍ତା ମାନେ ସିଲେଇ କେନ୍ ଜାଗାରେ ବି ଛାଡ଼୍ବାର୍ ଚାନ୍ସ ବି ନାଇନ ଆହୁରି ତାର ଆଇରନ୍ ଥରେ ମାଇଲେ ବଢ଼ିଆଁ ରହୁଛେ ଆର୍ ଏତାକେ ପିନ୍ଧିକି ଯାଏଁ ଗଲେ ବି ବହୁତ ବଢ଼ିଆଁ ହେଇଛେଁ ବୋଲି କହୁଛନ୍ ସଫା କଲେ ବି ତାର କଲର୍ଟା ନାଇ ଛାଡ଼୍ବାର୍ ଭଲ ରହୁଛେ ଆର୍ ଏତାର୍ ଯେନ୍ କପଡ଼ାର କ୍ଵାଲିଟିଟା ଦେଖ୍ବାର୍ ଲାଗି ବହୁତ ବଢ଼ିଆଁ ଲାଗୁଛେ ସମସ୍ତେ ବି କହୁଛନ୍ ଇ କପଡ଼ା କେନ୍ନୁ ଆଣିଲୁ ବହୁତ ବଢ଼ିଆଁ ହେଇଛେ ବୋଲିକିରି କହୁଛନ୍ ସାଙ୍ଗମାନେ ବି ପଚାରଉଛନ୍ ଆମେ ବି କିଣିବୁ ବୋଲିକିରି କହୁଛନ୍ ଆର୍ ଯେନ୍ ଦୁକାନ୍ରୁ କିଣା ହେଇଛେ ଯେନ୍ନୁ ଯେନ୍ନୁ ଆସିଛେ ତାହାକୁ ମୁଇଁ ବହୁତ ଧନ୍ୟବାଦ ଦଉଛେଁ